ହଁ ମୁଁ ରେଡ଼୍ ମି ନାଇନ୍ ଫୋନ ଗୋଟିଏ କିଣିଥିଲି ତ ସେ ଫୋନରେ ଫ୍ୟାସିଲିଟି ଭଲ ଅଛି ଫୋନ ବ୍ୟାଟେରୀ ଭଲ ଅଛି ରାମ୍ ଭଲ ଅଛି ଚାର୍ଜିଂ ବି ଭଲରଖୁଛି ଦୁଇ ଦିନ ତିନି ଦିନ ରଖୁଛି ଭିଡ଼ିଓ ବି ପ୍ରୋସେସର୍ ଭଲ ଅଛି ଷ୍ଟୋରେଜ୍ ବି ଭଲ ହ୍ୟାଙ୍ଗ ହେବାର ଚାନ୍ସ ନାହିଁ ତ ରେଡ଼୍ ମି ସବୁଠୁ ଭଲ ଫୋନ ରେଡ଼୍ ମି ଫୋନ ଭଲ ଚାଲୁଛି ସବୁ ଭଲ ରେଡ଼୍ ମି ସିଷ୍ଟମ ସବୁ ଭଲ ଅଛି ହ୍ୟାଙ୍ଗ ହେଉନି ଭିଡ଼ିଓ ଭଲ ଚାଲିଛି ଲ୍ୟାଗ ହେବାର ନାହିଁ ଚାରି ପାଞ୍ଚ ବର୍ଷ ହେଲାଣି ମୁଁ ପ୍ରଡ଼କ୍ଟ ୟୁଜ୍ କଲିଣି କିଛି ଅସୁବିଧା ନାହିଁ ସେଥିରେ ସବୁଠୁ ଗୁଡ଼୍ ସବୁଥିରେ ଗୁଡ଼୍ ଅଛି